ହଁ ଆଉ ମନୋରଞ୍ଜନ ତ ବିଭିନ୍ନ ବିଭିନ୍ନ ପ୍ରକାର ଇଏ ସୋସିଆଲ ମିଡ଼ିଆରେ ଏବେ ୟୁଟ୍ୟୁବ୍ ଆଉ ଇଏ ଯେଉଁ ଫେସବୁକ୍ ଆଉ ଇନ୍ସଟାଗ୍ରାମ୍ ଇନ୍ସଟାଗ୍ରାମ୍ରେ ତ ପିଲାମାନେ ତ ନାଚକୁଦ ଭଲ ମନ୍ଦ କରିକି ଛାଡ଼ିଦେଉଛନ୍ତି ବି ଦେଖିବାକୁ ଭଲଲାଗୁଛି ଭଲ ଲାଗୁଛି ୟୁଟ୍ୟୁବ୍ରେ ବି ମାନେ ଯେଉଁ ଜିନିଷ ଆମେ ନ ଜାଣିଛୁ ୟୁଟ୍ୟୁବ୍ରେ ପଚାରି ଦେଲେ ପଚାରି ଦେଲେ ସେ ବି ଭଲ ଆନ୍ସର ଦେଇଦେଉଛି ତା' ଦେହରେ ବି ଜିକେଫିକେ ଜି କେ ଯାହା ତୁମେ ନଜାଣିଥିବ ତ ୟୁଟ୍ୟୁବ୍ରୁ ପଚାରିବ ହୁଁ ସେ ଆନ୍ସର ଦେଉ କି ମ୍ୟାଥର ଗୋଟେ କୋସ୍ଚିନ୍ କ ପଚାରିବ ସେ ବି ଆନ୍ସର ଦେଇଦେଉଛନ୍ତି ଆଉ ଫେସବୁକ୍ରେ ବି ପିଲାମାନେ ଗୋଟେ ଫଟୋ ଉଠାଉଛନ୍ତି ଖୁସିବାସି ହେଉଛନ୍ତି ତାକୁ ବି ଦେଖୁଛୁ ଏମିତି ଗୀତନାଚ ବି ହେଉଛି ଆଉ ଏମିତି ଆଉ